ଦେଖନ୍ତୁ ଦେଖନ୍ତୁ ଦେଖିବାକୁ ଗଲେ ଯୋଗ ବା ପ୍ରଣାୟମ ବୋଲେ ବ୍ୟାୟାମ ହେଉଛି ଆମ ଶରୀର ପାଇଁ ବହୁତ ଭଲ ଯିଏ ପ୍ରତିଦିନ ସକାଳୁ ଏବଂ ସନ୍ଧ୍ୟା ସ ସମୟରେ ଯୋଗ କରୁଛି ତା ଶରୀରରେ କେବେ କୌଣସି ରୋଗ ଆକ୍ରାନ୍ତ କରିପାରିବନି ଏବଂ ସେ ସବୁବେଳେ ରୋଗମୁକ୍ତ ହେବ ଏବଂ ଦେଖିବାକୁ ଗଲେ ଆମ ଆମ ବୃଦ୍ଧି କେମିତି ସ ଆମ ବୃଦ୍ଧି କେମିତି ଶକ୍ତିଶାଳୀ ହେବ ଦେଖନ୍ତୁ ଆମେମାନେ ଯଦି ସବୁଦିନ ସବୁଦିନ ସନ୍ଧ୍ୟା ସମୟରେ ହଉ କିମ୍ବା ସକାଳ ସମୟରେ ହଉ ଘଣ୍ଟେ ଘଣ୍ଟେ ହଉ କି ଅଧା ଘଣ୍ଟା ହଉ ଶାନ୍ତିରେ ସ୍ଥିର ହିସାବରେ ବସିକି ଆମେ ଯଦି ଗୋଟିଏ ଲୟରେ ଧ୍ୟାନ କରିବା ତା'ହେଲେ ଆମର ମାନସିକ ଶକ୍ତି ମଧ୍ୟ ବଢ଼ିବ ଏବଂ ଯୋଗର ବହୁତ ଗୁଡ଼ାଏ ବେନିଫିଟ୍ ଅଛି ଯାହାକି ଆମ ଶରୀର ପାଇଁ ଆମ ଆମ ଶରୀର ପାଇଁ ବହୁତ କାମରେ ଆସିବ